ହଁ ଭାଇ ଇଲେକଟ୍ରୋନିକ୍ସ ଦୋକାନରୁ ଆମର ଯେଉଁ ଆସିଥିଲା ସେଉଠୁ କହୁଛନ୍ତି ତ ହଁ ଆମର ଯେଉଁ ଇଲେକଟ୍ରୋନିକ୍ସ ଜିନିଷଗୁଡ଼ା ସବୁ ଆସିଥିଲା ଘର ପାଇଁ ଯାହା ଯେଉଁ କେତେକ ସବୁ ଉପକରଣ ଗୁଡ଼ିକ ଖରାପ ଅଛି ମାନେ ଲଗାଇଲା ବେଳକୁ ତ ଥିଲା ଯେ ଦିଇ ତିନିଦିନ ତ ହେଇଚି କ'ଣ ସେସବୁ ଖରାପ ହେଇଗଲାଣି ହଁ ସେ ସୁଇଚ୍ ଇଣ୍ଡିକେଟର୍ ଏଗୁଡ଼ା ସବୁ ମାନେ ଆଉ କିଛି କାମ କରୁନି କେତେ ସବୁ ନୁହେଁ ଅଳ୍ପ କିଛି ତା'ଦେହରୁ କାମ କରୁନି ଆଉ ଯେଉଁ ୱାରିଙ୍ଗ ଗୁଡ଼ା ଆମର କଳାକାହ୍ନୁ କଲୋନୀ

ସେ ୱାରିଙ୍ଗ ଗୁଡ଼ା ଯେଉଁ ହେଇଥିଲା ସେ ୱାରିଙ୍ଗ ଗୁଡ଼ା ବି ସବୁମାନେ ଟିକେ ଅସୁବିଧା ରଖୁଛି ଗୋଟେ ଗୋଟେ ପଏଣ୍ଟ ମାନେ ଆସୁନି କରେଣ୍ଟ ଏମିତି ଆଉ ଯେଉଁ ଟିଭିଟା ଆସିଥିଲା ସେଇଟା ମାନେ ତା'ର ପଏଣ୍ଟକୁ ଆସୁନି କରେଣ୍ଟ ହଁ ହଁ ଆଉ ଯେଉଁ ସୋଲାର୍ଟା ଆଣିଥିଲୁ ତାକୁ ସୋଲାର୍ଟା ବି ଭଲ ସେ ଫିଟିଙ୍ଗ ହେଇନି ସେ କିଛି କାମ କରୁନି ଆଉ ତା'ର କ'ଣ ମାନେ ସିଏ ଭଲ ଦେଇଥିଲେ ନା ଏମିତି ସବୁ ଡୁପ୍ଲିକେଟ୍ ଗୁଡ଼ାକ

ଆଉ ଏତେ ଜଲ୍ଦି ସବୁ ଖରାପ ହେଇଗଲା ଏବେ ଟିକେ ଭଲଟା ଦେବେ ଯଦି ଆମେ ତ ପଇସା ଦେଇଥିଲୁ ଭଲଟା କହିଥିଲୁ ଭଲଟା ଲଗାଇବେ ଯେତେ ଟଙ୍କା ପଡ଼ିବ ତ ଆପଣ ଟିକେ ଏବେ ଯେଉଁ ଜିନିଷଗୁଡ଼ା ଦେବେ ଟିକେ ଭଲ ଗୁଡ଼ା ଦେବେ ଯେମିତି ଏ ଜିନିଷଗୁଡ଼ା ଦେବେନି ଭଲ ଜିନିଷଗୁଡ଼ା ଦେବେ ଯେମିତି ଟିକେ ଅଧିକା ଦିନ ଯାଏଁ କାମ କରିବ ବୁଝିପାରୁଛନ୍ତି ତ ହଁ ସେଇଗୁଡ଼ାକ ଟିକେ

ଆଉ ଇନଭର୍ଟର୍ ଏଗୁଡ଼ାକ ଟିକେ ଆମେ କିଣିବାର ଥିଲା ଆହୁରି ଅଧିକା ଇନଭର୍ଟର୍ ତା'ପାଇଁ ସବୁ ହଁ ତ ସେଥିପାଇଁ ସେଗୁଡ଼ାକ ଆମ କିଣିବାର ଥିଲା ତ ସେଇଟା କିଣିବୁ ଆଉ ଆଉ କ'ଣ ଜିନିଷ ଗୁଡ଼ାକ କହିବୁ ଆଉ ଫ୍ରିଜ୍ ପୋଡ଼ିଛି କି କ'ଣ ଆମେ ତ ଜାଣିନୁ କିନ୍ତୁ କାମ କରୁନି କେତେ ଜାଗା ପଏଣ୍ଟ ଗୁଡ଼ାକରେ କାମ କାମ କରୁନି ସେ ସୁଇଚ୍ ଆଉ ଇଣ୍ଡିକେଟର୍ ଏଗୁଡ଼ା କିଛି କାମ କରୁନି ଆଉ ତା' ଗୋଟେ ଗୋଟେ ଜାଗାକୁ ଆସୁନି କରେଣ୍ଟ କିଛି ଆସୁନି ତ ସେ ପଏଣ୍ଟ ଗୁଡ଼ାକରେ ହଁ ଆଉ ଯାହା ଜିନିଷ ଦରକାର ହବ ଆମେ ତ କହିବୁ ଯାଇକି ଆଉ ଯାହା ପଇସା ବି କହିବେ କେତେ ଟଙ୍କା କ'ଣ ଖର୍ଚ୍ଚ ହେଉଛି କହିବେ ସେଥିରେ କିଛି ନାହିଁ ଆଉ ଟିକେ ଜଲ୍ଦି କିନ୍ତୁ କହିବେ କରିବା ପାଇଁ ନହେଲେ ଜଲ୍ଦି ଟିକେ ଆମର ଏବେ ଫଙ୍କସନ୍ ଗୁଡ଼ା ଅଛି ନା ସେଥିପାଇଁ ଟିକେ ଜଲ୍ଦି ଦରକାର ଥିଲା